ହ୍ୟାଲୋ ହଁ ବର୍ଷା ହୋଟେଲରୁ କହୁଥିଲେ ହଁ ଭାଇ ମୋତେ ମୋର ଭାଇର ବର୍ଥଡ଼େ ଅଛି ତ ମାଛ ତରକାରୀ ଅର୍ଡ଼ର କରିବାର ଥିଲା ହଁ କୋଡ଼ିଏ ହଁ ହେଇ କୋଡ଼ିଏ ହଁ ନଭେମ୍ବର କୋଡ଼ିଏ

ମୋତେ ଚିଙ୍ଗୁଡ଼ି ଆଉ କଉ ମାଛ କଉ ମାଛ ଦରକାର ଥିଲା ହଁ କେତେ ଦଶ କେ ଜି ଦଶ

ତା'ର ଆମାଉଣ୍ଟ କେତେ ହଁ ହଁ ସ୍ପାଇସି ରାଗ ଟିକେ ଗ୍ରେଭି ଟାଇପ୍ର ନାହିଁ ନାହିଁ ଖାଲି ମାଛ ତରକାରି

ହଁ ହଁ ହଁ ହଁ ହଁ ଠିକ୍ ଅଛି ରଖୁଛି ଧନ୍ୟବାଦ